କୋଦାଳର କାମ ହେଉଛି ମାଟି ଟାଣିବା ଖୋଳିବା ଶାବଳର କାମ ଗାତ କରିବ ଗୋଡ଼ି ମାଟିକୁ ଲାଇନ୍ କରି ଟାଣିବାର ଫାଉଡ଼ା ମାନେ ମାଟିରେ ବ୍ୟବହୃତ ଚେର ଗୁଡ଼ିକୁ ଟାଣି ବାହାର କରିବାର କଇଁଚିିରେ ପତ୍ର ମାନ କାଟିବା କଟୁରିରେ ଗଛର ଡାଳ କାଟିବା ପାଇଁ ବଗିଚାରେ ଯେତେକ ଗଛ ଅଛି ବଡ଼ ବଡ଼ ଗଛ ତାର ଡାଳ କାଟିବା ପାଇଁ କରଣୀରେ ମାଟି ଅନ୍ୟ ଜାଗାରୁ ଉଠାଇ କରି ଗଛର ମୂଳରେ ଦେବା ପାଇଁ ଗମଲା ଗଛ ଛୋଟ ଛୋଟ ଗଛ ଲଗାଇବା ପାଇଁ ଆମେ ବ୍ୟବହାର କରିଥାଉ ପାଣି ଝରାରେ ଆମେ ପାଣି ଢାଳିଥାଉ ଏଇ ସବୁ ଭିତରେ ଆମେ ଆମର ବଗିଚାର ଯେତେକ ସୁନ୍ଦର ସୁନ୍ଦର ଗଛ ଅଛି ଆମେ ତାକୁ କରିଥାଉ